ମୁଁ ଗୋଟେ ସହରକୁ ଯାଇଥିଲି ସେଇଠି ର ଅଟୋଷ୍ଟାଣ୍ଡରେ ରହିଲି ଅଟୋଷ୍ଟାଣ୍ଡରୁ ଘରକୁ ଆସିବା ବେଳେ ଲୋକ ଗହଳି ନହେଲେ ଯିବି ନାଇଁ କହିଲାରୁ ଅଟୋଷ୍ଟାଣ୍ଡରେ ଜଗିଥିଲି ତା'ପରେ ଡ୍ରାଇଭର୍ ଯିବା ପାଇଁ ମନା କଲା ତ ଇର୍ସା ହେଇକି ମୁଁ କଲ୍ କଲି ଆଉ ମୁଁ ଆସିବିନି ତୁମ ଅଟୋରେ ଅନ୍ୟ ଗାଡ଼ିରେ ଯିବି ବୋଲି ତାଙ୍କୁ ଗାଳି କରିକି ମୁଁ ତୁରନ୍ତ ଛାଡ଼ି ଅଟୋଷ୍ଟାଣ୍ଡରୁ ପଳାଇ ଆସିଲି